ଆମ ରାଜ୍ୟ ହେଉଛି ଓଡ଼ିଶା ଏବଂ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ମାତୃଭାଷା ହେଉଛି ଓଡ଼ିଆ ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଆମେ ଓଡ଼ିଆ ଭାଷାକୁ ଅଧିକ ସମ୍ମାନ ଦେବା ଉଚିତ ତା'ର ସ୍ଥାନ ସଦାସର୍ବଦା ଆମେ ସବୁଠାରୁ ଉପରେ ରଖିବା ଉଚିତ ଯାହାଦ୍ୱାରା କି ଅନ୍ୟ ଭାଷାକୁ ପ୍ରାଧାନ୍ୟ ଦେବା ସହିତ ଆମ ଓଡ଼ିଆ ଭାଷାକୁ ପାଇଁ ଆମେ ସେହି ପରିମାଣରେ ନୁହେଁ ତା'ଠାରୁ ଅଧିକ ପରିମାଣର ଆମେ ସମ୍ମାନ ଦେବା ଉଚିତ ଯାହାଦ୍ୱାରା କିି କେବଳ ତ କେବଳ ରାଜ୍ୟସ୍ତରରେ ନୁହେଁ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ଆମେ ଓଡ଼ିଆ ଭାଷାକୁ ସମ୍ମାନ ଦେବା ସହିତ ପ୍ରତ୍ୟେକଟି ଲୋକ ମଧ୍ୟ ଆମ ଓଡ଼ିଆ ଭାଷାକୁ ସମ୍ମାନ ଦେବା ଶିଖିବେ ଓଡ଼ିଆ ଭାଷା ହଉଚି ଆମର ମାତୃଭାଷା ମାତୃଭାଷାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ମାତୃଭାଷାକୁ ଆମେ ଯେତେ ମାତ୍ରାରେ ସମ୍ମାନ ଦେବା ତାହାର ରକ୍ଷଣବେେକ୍ଷଣ କରିବା ଏବଂ ତାହାକୁ ଆହୁରି ମଧ୍ୟ ଉନ୍ନତି କରିକି ଆନ୍ତର୍ଜାତୀୟସ୍ତରକୁ ପହଞ୍ଚାଇବା ହେଉଛି ଆମର କର୍ତ୍ତବ୍ୟ ଯାହାଦ୍ୱାରା କିି ଆମ ପ୍ରତ୍ୟେକଟି ଲୋକ ଅନ୍ତର୍ଜାତୀୟସ୍ତରରେ ପ୍ରତ୍ୟେକଟି ଲୋକ ଆମ ଓଡ଼ିଆ ଭାଷାକୁ ଚିହ୍ନିବେ ଜାଣିବେ ଏବଂ ତାକୁ ସମ୍ମାନ ଦେବା ଶିଖିବେ ଓଡ଼ିଆ ଭାଷାର ଭୂମିକା ବହୁତ ରହିଅଛି ସେହି ଓଡ଼ିଆ ଭାଷା ଓଡ଼ିଆ ଭାଷା ପାଇଁ ବୋଲି ଆଉ ବହୁତ ଯବାନ ଆଜି ପର୍ଯ୍ୟନ୍ତ ସହିଦ ହେଇଛନ୍ତି ତେଣୁ କରି ସେମାନଙ୍କର ଜୀବନକୁ ଆମେ ଜୀବନଦାନକୁ ସମ୍ମାନ ଦେବା ଉଚିତ ତ ଓଡ଼ିଆ ଭାଷାକୁ ଆମେ ପ୍ରତ୍ୟେକଟି ଭାଷାରୁ ପ୍ରଥମେ ରଖି ଆମେ ସେଇ ଭାଷାକୁ ପ୍ରାଧାନ୍ୟ ଦେବା ଉଚିତ